ହ୍ୟାଲୋ ଆପଣ ଭାଗିରଥି ରେଷ୍ଟୁରାଣ୍ଟରୁ ଭବାନୀପାଟଣାରୁ କହୁଛନ୍ତି କି ହଁ ମୁଁ ଗୋଟେ ଖାଦ୍ୟ ଅର୍ଡ଼ର୍ କରିଥିଲି ତା'ର ବିଲ୍ଟା ମୁଁ ପାଇଥିଲି କିନ୍ତୁ କେଉଁଠି ଭୁଲ୍ରେ କେଉଁଠି ହଜିଯାଇଛି କିନ୍ତୁ ଅଫିସ୍ରେ ମୋତେ ସେ ବିଲ୍ର ରସିଦଟା ଦେବାକୁ ପଡ଼ିବ ମୁଁ ଏବେ କ'ଣ ଜୋମାଟ ଆପ୍ଲିକେସନରୁ ଡାଉନଲୋଡ଼୍ କରିବି ନା ଆପଣ ମୋତେ ଟିକେ ରେଷ୍ଟୁରାଣ୍ଟରୁ କିଛି ନକଲି ବିଲ୍ ଦେଇପାରିବେ ଯଦି ଆପଣ ନକଲି ବିଲ୍ ଦେଇପାରନ୍ତେ ତା'ହେଲେ ମୁଁ ବହୁତ ଖୁସି ହୁଅନ୍ତି କାହିଁକି ନା ମୋର ସେଇଟା ଟିକେ ନିହାତି ଦରକାର ହେଉଛି ଆଉ ଯଦି ଆପଣ କହିବେ ତ ମୁଁ ନହେଲେ ଜୋମାଟୋ ଆପ୍ଲିକେସନରୁ ଡାଉନଲୋଡ଼୍ କରୁଛି ଯଦି ନହେଲା ଡାଉନଲୋଡ଼୍ ତା'ହେଲେ ଆପଣ ଟିକେ ଯଦି ଦେଇଦିଅନ୍ତେ ତା'ହେଲେ ମୁଁ ଖୁସି ହୁଅନ୍ତି କ'ଣ କହିଲେ ଆପଣ ରେଷ୍ଟୁରାଣ୍ଟରୁ ବିଲ୍ ଦେଇପାରିବେ ତା'ହେଲେ ହଉ ଠିକ୍ ଅଛି ଆପଣ ଆସିବା ଦରକାର ନାହିଁ ମୁଁ ନିଜେ ଯାଇକି ବିଲ୍ଟା ଆଣିଦେବି